ଶାରୀରିକ ବ୍ୟାୟାମ ଶାରୀରିକ ବ୍ୟାୟାମ ସମସ୍ତେ କରିପାରିବେ ସମସ୍ତେ କହିଲେ ଛୋଟରୁ ବଡ଼ କିନ୍ତୁ ଯୋଗ ହୋଇଛି ଏମିତି ଜିନିଷ ଯେଉଁଟାକୁ ଛୋଟବେଳୁ ଆମେ ନ କରିଲେ ଆମ ବୃଦ୍ଧ ସମୟରେ ସେଇଟା କରିପାରିବ ନାହିଁ କାହିଁକି ଯୋଗ ହେଉଛି ଗୋଟିଏ କଳା ଯୋଗ କରିବା ପାଇଁ ସେହିପରି ଶରୀରର ଦରକାର ଶାରୀରିକ ବ୍ୟାୟାମ ଯାହା ହେଉଛି ତାହାକୁ ଯେ କୌଣସି ସମୟରେ କରିପାରିବା କିନ୍ତୁ ଯୋଗ କରିବା ପାଇଁ ତା' ପାଇଁ ଗୋଟିଏ ସ୍ଥାନ ଦରକାର ଶାରୀରିକ ବ୍ୟାୟାମ ପାଇଁ ବହୁତ ଜାଗା ଅଛି କିନ୍ତୁ ଯୋଗ କରିବା ପାଇଁ ଗୋଟିଏ ସ୍ଥାନ ଦରକାର ଯୋଉଠିକି କିଛି ଶବ୍ଦ ହେଉନଥିବ ଶାନ୍ତ ସରଲ ଜାଗା ଯେଉଁଠାରେ କିି କିଛି ଆପଣଙ୍କୁ ବାହାରର ଶବ୍ଦ ଶୁଣାଯାଉନଥିବ ଶାରୀରିକ ବ୍ୟାୟାମ କରିବା ସମୟରେ ବହୁତଟିଏ ଲୋକ ଅଛନ୍ତି ଯେଉଁମାନେ କି ତାଙ୍କର ଗୀତ ଶୁଣିଥାନ୍ତି କିନ୍ତୁ ଯୋଗ କରିବା ସମୟରେ ଆପଣଙ୍କୁ କେବଳ ଆପଣଙ୍କ ବାତାବରଣରେ ଯେଉଁ ଶବ୍ଦ ଶୁଣାଯାଇଥିବ ତାହା ଭଲ ଯେମିତି ଗୋଟିଏ ଚଢ଼େଇର ଶବ୍ଦ ପବନର ଶବ୍ଦ ଗଛମାନଙ୍କର ପତ୍ରର ପବନରେ ହଲୁଥିବାର ଶବ୍ଦ ସେଇଟା ମାନ ଶୁଣିଲେ ଆପଣଙ୍କ ଯୋଗରେ ବହୁତ ବହୁଟି ଲାଭ ହୋଇଥାଏ କିନ୍ତୁ ଶାରୀରିକ ବ୍ୟାୟାମ ପାଇଁ ଆପଣଙ୍କୁ ସେମିତି ବାତାବରଣର ଦରକାର ପଡ଼ିନଥାଏ ଆଉ ପୁରାତନ କାଳରେ ବହୁଟି ମୁନି ଋଷି ମାନେ ଯୋଗ କରୁଥିଲେ ଶାରୀରିକ ବ୍ୟାୟାମ ସେଇଟା ସମସ୍ତଙ୍କର ହୋଇଥାଏ କିନ୍ତୁ ଯୋଗ କରିବା ଦ୍ୱାରା ଆପଣଙ୍କର ଶରୀର ମଜବୁତ ହୋଇଥାଏ ଶାରୀରିକ ବ୍ୟାୟାମ ଦ୍ୱାରା ଆପଣଙ୍କର ହେଲେ ମଧ୍ୟ ବହୁତ କମ ଲାଭ ହୋଇଥାଏ ସେଥିପାଇଁ ଯୋଗ ସମସ୍ତେ କରିବା ଦ୍ୱାରା ଆଉ ଯୋଗ କରିବା ପାଇଁ ସମୟ ରହିଅଛି ସକାଳ ସମୟ ବହୁତ ଭଲ ଯୋଗ ପାଇଁ